ପହଁରିବା ଦ୍ଵାରା ଆମ ସ୍ୱାସ୍ଥ୍ୟ ଭଲ ରହେ କିନ୍ତୁ ଆମେ ଯଦି ପହଁରିବା ଶିଖିନଥିବା ତେବେ ଆମେ ଯଦି କୌଣସି ଦିନ ପୋଖରୀ କିମ୍ବା ନଦୀରେ ହଠାତ ଯଦି ବୁଡ଼ିଯିବା ତେବେ ଆମେ ପହଁରିବା ଶିଖିଥିଲେ ଆମେ ପାଣିରୁ ପହଁରିଯାଇ ଆସିପାରିବା ଓ ପହଁରିବା ଶିଖିଥିଲେ ଆମେ ପାଣି ବୁଡ଼ି ରହି ମଧ୍ୟ ନିଶ୍ଵାସ ନେଇପାରିବା ତେଣୁ ଆମେ ପହଁରା ଶିଖିବା ନିତ୍ୟାନ୍ତ ଆବଶ୍ୟକ